ଯେପରି ଓଡ଼ିଶାର ସଂସ୍କୃତି ଭାରତର ଅନ୍ୟ ରାଜ ସଂସ୍କୃତି ଯେପରିକି ଆମେ କୋରାପୁଟ କୋରାପୁଟିଆ ତା'ପରେ କୋରାପୁଟ ଲାଙ୍ଗୁଏଜ୍ରେ କ'ଣ କରୁଛୁ କାଟା କରୁଅଛୁ ହୋଇଥାମ୍ ଯେପରିକି ଆମ ପଡ଼ିଶାର ବା କରାପୁଟର ସଂସ୍କୃତି ଯେପରି କୋରାପୁଟର ମାଣ୍ଡିଆ ଜାଉକୁ ବା ମାଣ୍ଡିଆ କରିତ ମାଣ୍ଡିଆ ପେଜ ପେଜକୁ ହେବା ବହୁତ ପ୍ରସିଦ୍ଧ ତା'ପରେ କରାପୁଟର କଫି ବହୁତ ବିଭିନ୍ନ ସ୍ଥାନରୁ ବହୁତ ବହୁତ ଲୋକ ଯାଗାରୁ ଆସିକି ଆମ କୋରାପୁଟରେ ବୁଲିଥାନ୍ତି ଟୁର୍ କରିଥାନ୍ତି ଦେଖିବାକୁ ବି ଗୁଡ଼ାକୁ ସୌନ୍ଦର୍ଯ୍ୟ ଗୁଡ଼ିକ ଆମ ସୌନ୍ଦର୍ଯ୍ୟ କୋରାପୁଟ ଦେଖିବାକୁ ବୁଲିବାକୁ ବହୁତ ଅଦର କଣ୍ଟ୍ରିରୁ ମଧ୍ୟ ରାଜ୍ୟରୁ ମଧ୍ୟ ଦେଶରୁ ଆସ୍ଥା ହଉଛନ୍ତି ତା'ପରେ ଆମ କୋରାପୁଟର ଆଦିବାସୀ ଲୋକମାନଙ୍କ ଦେଖିବା ପାଇଁ ତାଙ୍କୁ ବହୁତ ଖୁସି ହୋଇଥାନ୍ତି ଆଦିବାସୀ ଆମ କୋରାପୁଟ ଲୋକମାନଙ୍କ ସହିତ ମିଳିମିଶି ରହିବା ପାଇଁ ତାଙ୍କୁ ବହୁତ ପସନ୍ଦ କରିଥାନ୍ତି ଯେପରିକ ଆମ କୋରାପୁଟିଆ ଲୋକମାନେ ଅନ୍ୟ ଦେଶର ଲୋକମାନଙ୍କ ସହ ଅତି ଶୀଘ୍ର ପ୍ରିୟ ମିଳିମିଶି ଯାଇଥାନ୍ତି ସେଥିପାଇଁ ଆମ ଓଡ଼ିଶା ଓ କୋରାପୁଟର ଲୋକମାନଙ୍କୁ ବହୁତ ପସନ୍ଦ କରିଥାନ୍ତି ସଂସ୍କୃତି ଉପରେ ଆମ ଓଡ଼ିଶାର ସଂସ୍କୃତି ଭିତରୁ କହିବୁ କୋରାପୁଟ ଭିତରୁ କହିବୁ ମାନେ ଯେ କୋରାପୁଟ ଡେନ୍ସିଂ ବା ଢେମ୍ସା ଏଗୁଡ଼ାକ ବହୁତ ପ୍ରସିଦ୍ଧ ସେଗୁଡ଼ାକ ଦେଖିବା ପାଇଁ ଭିନ୍ନ ଭିନ୍ନ ଜାଗାରୁ ଭିନ୍ନ ଭିନ୍ନ ଦେଶରୁ ବି ଆସିକ ଦେଖିଥାନ୍ତି ସେଇ ଡ୍ୟାନ୍ସିଂ ଯାକ ଆମ କୋରାପୁଟ ଲାଙ୍ଗୁଏଜ୍ ଶୁଣିବା ପାଇଁ ଶିଖିବା ପାଇଁ ବହୁତ ଭଲ ପାଇଥାନ୍ତି ତା'ପରେ ତୁଳନା କରିବା ପାଇଁ ଗଲେ ତ ଅନ୍ୟ ଏବେ ଆମ କୋରାପୁଟରେ ସଂସ୍କୃତି ଏପରି ଆଉ ଅନ୍ୟ ଦେଶ ବା ଅନ୍ୟ ରାଜ୍ୟରେ ଯିବୁ ମାନେ ତାଙ୍କର ବ୍ରତ ଶୈଳୀ ତାଙ୍କର ଖାଇବା ଶୈଳୀ ତାଙ୍କର ପିନ୍ଧାପିନ୍ଧି ଶୈଳୀ ବହୁତ ଚେଞ୍ଜ୍ ଥାଏ ଦେଖିବାକୁ ବି ଅଲଗା ଲାଗିଥାଏ ଯେପରିକି ଆମ କୋରାପୁଟର ଶୈଳୀ ବା ଆମ ଓଡ଼ିଶାର ଶୈଳୀ ଯେପରି ତାଙ୍କର ସେ ଅନ୍ୟ ତାଙ୍କର ଯେଉଁ ଜାଗାରେ ଯେମିତି ସେଇ ଟାଇପ୍ର ସଂସ୍କୃତି ଗୁଡ଼ାକ ରହିଥାଏ ଭିନ୍ନ ଭିନ୍ନ ରହିଥାଏ ସୋ ତା'ପରେ ବଙ୍ଗାଳ ସଂସ୍କୃତି ବଙ୍ଗାଳ ସଂସ୍କୃତି ମାନ ବଙ୍ଗାଳ ଆଉ ବଙ୍ଗାଳ ଲାଙ୍ଗୁଏଜ୍ ହେଉଛି ଆମା ଅଧା ଓଡ଼ିଆ ହିନ୍ଦୀ ମିକ୍ସ କଲେ ତାଙ୍କ ବଙ୍ଗାଳ ଲାଙ୍ଗୁଏଜ୍ ହେଉଛି ଯେପରିକି କେମିତି ଅଛ କୁହନ୍ତି ତା ବଙ୍ଗାଳୀ ଲାଙ୍ଗୁଏଜ୍ରେ କୁହନ୍ତି କେମାନେ ଅଛ ତ ତା'ପରେ ଆମ ଓଡ଼ିଆ ହିନ୍ଦୀ ମିକ୍ସ ହୋଇଥାଏ ସେଇପରି ତାଙ୍କ ଲାଙ୍ଗୁଏଜ୍ଟା ବଙ୍ଗାଳୀ ଲାଙ୍ଗୁଏଜ୍ଟା ତା'ପରେ ଆମ ତା'ପରେ ତାଙ୍କର ଖାଇବା ଅତିପ୍ରିୟ ଯେ ମାଛ ମାଛ ତାଙ୍କର ଅଧିକ ପ୍ରିୟ ହୋଇଥାଏ ତା'ପରେ ତାଙ୍କ ବସ୍ତ୍ର ପିନ୍ଧିବା ଶୈଳୀ ତାଙ୍କର ବହୁତ ସୁନ୍ଦର ହେଇଥାଏ ଆମମାନଙ୍କୁ ଦେଖିବାକୁ ବହୁତ ସୁନ୍ଦର ଲାଗିଥାଏ ତା'ପରେ ତାଙ୍କର ରେଡ଼ି ହେବା ବା ମେକ୍ଅପ୍ ତାଙ୍କୁ କଥାବାର୍ତ୍ତା ସେଗୁଡ଼ାକ ବି ବହୁତ ଭଲ ଲାଗିଥାଏ ତା'ପରେ ଯ ତ ସଂସ୍କୃତି ଅନୁସାରେ ତାଙ୍କେ ଚଳାଚଳ କରିଥାନ୍ତି